ଏ ଶୁଣୁଛୁ ଆମେ ଯେଉଁ ସପ୍ତାହଟେ ତଳେ ଯେଉଁ ଡ୍ରେସ କିଣିବାକୁ ଯାଇଥିଲୁ ମୋ ପାଇଁ ସେ ଡ୍ରେସଟା ଭଲ ପଡ଼ିଲା ନାହିଁ ଭାବୁଥିଲି ଡ୍ରେସଟା ଭଲ ପଡିବ ସେ ଦୋକାନୀ ଯେଉଁ ଦେଖେଇକି କହିଲା ଆଉ ଭଲ ଭଲ କହିଲା ଡ୍ରେସଟା ଭଲ ପଡିବ ଆଉ ଦାମ୍ ବି ବେଶୀ ଥିଲା ମୁଁ ଭାବିଲି ସେ ଡ୍ରେସଟା ଦାମ୍ ଅଧିକ ଭଲ ବି ପଡିବ ଭାବିଲି ଏଇଟା ନେଇଯିବି ହେଲେ ଦେଖିଲି ପିନ୍ଧିଲା ପରେ ଜାଣିପାରିଲି ସପ୍ତାହେ ପରେ ସେ ଡ୍ରେସଟା ତାର କଲର୍ ଗୁଡ଼ା ବହୁତ ଫେଡେଡ଼୍ ପଡିଗଲା କଣ କରିବି ଏତେ ଟଙ୍କା ଦେଲି ହେଲେ ଡ୍ରେସଟା ଭଲ ପଡିଲା ନାହିଁ କଣ କରିବା କହିଲୁ ଆଉ କେବେ ମଧ୍ୟ ଏମିତି ଡ୍ରେସ ଆଉ ଦାମ୍ ଦେଖିକି ଡ୍ରେସ ଆଉ ଆଣିବା ନାହିଁ ଏ ଡ୍ରେସଟା ଭଲ ପଡ଼ୁ ନାହିଁ ଏତେ ଖରାପ ଡ୍ରେସ ଏତେ ଟଙ୍କା ଦେଲି ହେଲେ ସବୁ ପାଣିରେ ପଡିଗଲା ମୋ ପଇସା ଏପରି ଡ୍ରେସ ଆଉ କେବେ ବି ଆଣିବି ନାହିଁ ଦେଖିବି ଭଲ ଡ୍ରେସ ଦେଖିବି ଯେଉଁ ଡ୍ରେସଟା ଖାଲି ସେ କହିଲେ ହେବ ନାହିଁ ଡ୍ରେସର ତାର ଗୁଣ ଆଉ କଲର୍ କୁ ବି ଦେଖିବି ଏବେ ଏମିତି ଭୁଲ ଆଉ କେବେ ବି କରିବି ନାହିଁ ଏପରି ଡ୍ରେସ ଆଉ କେବେ ବି ଆଣିବି ନାହିଁ ମୁଁ ଦେଖିକି ହିଁ ଆଣିବି